ନବଜାତ ଶିଶୁମାନଙ୍କୁ ପରିଷ୍କାର କରିବା ଶିଶୁ ପ୍ରଥମେ ଜନ୍ମ ହେଲେ ତା'କୁ ନଡ଼ିଆ ତେଲରେ ପୋଛିବା ପରିଷ୍କାର କରିବା ପିଲାଙ୍କୁ ଡ଼େଟଲ୍ରେ ଲାଇଫ୍ବଏ ସାବୁନରେ ଗାଧେଇ ଦେବା ପିଲା କପଡ଼ା ରେଗୁଲାର୍ ଛୋଟ ପିଲାଙ୍କର ରେଗୁଲାର୍ କପଡ଼ା ଧୋଇବା ଡ଼େଟଲ୍ ପକେଇ ଝାଡ଼ା କରିବ ତାକୁ ଧୋଇବା ସାନିଟାଇଜର୍ରେ ହାତ ସଫା କରିବା ପିଲାର ଗଦେଇ ରେଜି ତାକୁ ସବୁ ସଫା କରିବା ମଶାରୀ ଟାଙ୍ଗିବା ଛୋଟ ପିଲା ଛୋଟ ପିଲାଙ୍କର ହେଉଛି ଡ଼ାଇପର୍ ପିନ୍ଧେଇବା ଏକ କରିବେ ପରିଷ୍କାର ପରିଚ୍ଛନ୍ନ ରଖିବା ତା'କୁ ରେଗୁଲାର୍ ନଡ଼ିଆ ତେଲ ପାନ ସିଝେଇକିନି ୟୁଜ୍ କରିବା ଥଣ୍ଡା ନ ହେବା ପାଇଁ ଆଉ ଗୋଡ଼ ହାତ ମାଲିସ୍ କରିବା ସଫାସଫି କରିବା କପଡ଼ାଲତା ଡେଲି ଚିକ୍କଣ୍ଚାକଣ୍ ପରିଷ୍କାର ରଖିବା ମାଆ କ୍ଷୀର ଦେବା ଛଅ ମାସ ପର୍ଯ୍ୟନ୍ତ ବାହାର ଖାଦ୍ୟ କିଛି ଦେବା ନା ପିଲାଟା ଦେହପାହା ପରିଷ୍କାର ପରିଚ୍ଛନ୍ନ ରହିଲେ ଆମ ଦେହପାହା ଭଲ ରହିବ ପିଲା ଛଅ ମାସ ପରେ ସିଝା ଖାଇବ ପ୍ରଥମେ ସେର୍ଲାକ୍ ଦେବେ ୱାନ୍ ଟୁ ଥ୍ରୀ ବୟସ ଅନୁସାରେ ଦେବେ ପରିଷ୍କାର ରଖିଲେ ପିଲାମାନେ ସୁସ୍ଥ ସବଳ ରହିବେ ଥଣ୍ଡା ହେବ ନା ଜ୍ୱର ହେବ ନା ପିଲାକୁ ଯେତେ ପରିଷ୍କାର କରିବା ଡ଼େଟଲ୍ କପଡ଼ା ଧୋଇବା ସାବୁନ ଲଗେଇବା ସଫା ପରିଷ୍କାର ପରିଚ୍ଛନ୍ନ ରଖିବା ପିଲାଙ୍କୁ ଶୋଇବା ଜାଗାରେ ମଶାରୀ ଟାଣିବା ପାଣି ରଖିବା ନି ଏଣୁ ତେଣୁ ଜାଗାରେ ମଶା ହେବେ ପିଲାଙ୍କୁ କାମୁଡ଼ିବେ